ଆମ ବଗିଚାରେ ବହୁତ ପ୍ରକାର ପନିପରିବା ଫୁଲ ଗଛ ଖାଦ୍ୟ ମାନେ ଖାଦ୍ୟ ରିଲେଟେଡ଼ ଗଛ ଇତ୍ୟାଦି ବହୁତ ପ୍ରକାର ଗଛ ଲତା ଅଛନ୍ତି ଯୋଉଟାରେ ଆମେ ପ୍ରତିଦିନ ସେଠାରେ ପାଣି ପକାଉ ତାର ଯତ୍ନ ନଉ ଘାସ ବାଛ ବାଛିଥାଉ ଏବଂ ତାହିକୁ ଭଲସେ ପାଣି ପକେଇକି ତାହାର ଯତ୍ନ ନେଇପାରୁ ଆମ ବଗିଚାରେ ଏହି ରୁଟିନକୁ ସ୍ଥିର ରଖିବା ପାଇଁ ଆମେ ସବୁଦିନ ସକାଳେ ଉଠିକି ସେ ବଗିଚାରେ ଯାଇକି ଯଦି କୌଣସି ଘାସ ଫାସ ଥିବ ସେଇଟାକୁ ବାଛିକି ତାହାର ତାହାର ଗଛ ତଳେ ଭଲସେ ବାଡ଼ ଫାଡ଼ ଦେଇକି ପାଣି ପକେଇକି ସାର ଫାର ଦେଇଥାଉ ଯାହାଫଲରେ କି ବଗିଚାଟା ସବୁବେଲେ ଭଲସେ ଥିବ ଆଉ ପୋକ ମୋକ ତାହିରେ ନ ଲଗେଇକି ତାକୁ ନଷ୍ଟ ନ କରିପାରନ୍ତି ଏହି ରୁଟିନ ଆମେ ସବୁଦିନ ଏକତ୍ରିତ କରିବା ପାଇଁ ଆମେ ଟ୍ରାଏ ଚେଷ୍ଟା କରୁ